ଫଟୋ ଉଠାଇବା ପାଇଁ ମୋର ବହୁତ ପସନ୍ଦ ଥିଲା ଯେକୌଣସି ଯାଗାରେ ଯେ କୌଣସି ପୂଜା ପର୍ବରେ ମଧ୍ୟ ମୁଁ ଫଟୋ ଉଠାଉଥିଲେ ଏହାକୁ ଆଗକୁ ନେବା ପାଇଁ ମୁଁ ଗୋଟିଏ ମୋବାଇଲ କିଣିଲି ଯାହାଦ୍ୱାରା କି ଭଲ ଫଟୋ ମଧ୍ୟ ଉଠାଇ ପାରିଲି ସମସ୍ତ ସମସ୍ତଙ୍କର ଫଟୋ ଉଠାଇ ଥିବାରୁ ସେମାନେ ବହୁତ ଖୁସି ମଧ୍ୟ ହେଲେ ଭଲ ଫଟୋ ଉଠାଉଛି ବୋଲି ପ୍ରଶଂସା ବି କଲେ ଏଥିପାଇଁ ମୋର ଫଟୋ ଉଠାଇ ଫଟୋଗ୍ରାଫର ହେବା ପାଇଁ ମନ ହେଲା ସେଥିପାଇଁ ମୁଁ ନିଜର ଗୋଟିଏ କ୍ୟାମେରା ମଧ୍ୟ କିଣିଲି ସେଥିରେ ନିଜର ଫଟୋ ଉଠାଇ ନିଜର ପଇସା ପଇସା ବି ମଧ୍ୟ ରୋଜଗାର କରିପାରିବି ଏହା ଭାବି ମୁଁ ନିଜର ସଉକ ଭାବରେ ଫଟୋଗ୍ରାଫର କୁ